ହଁ ଆମେ ସଦାବେଳେ ବସରେ ଯିବା ଆସିବା କରୁ ବସରେ ଯେହେତୁ ସଦାବେଳେ ଜାମ ରହୁଛି ଏବଂ ରାସ୍ତା ଘାଟର କିଛି ସୁବିଧା ନାହିଁ ସଦାବେଳେ ଜାମ ରହିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହଉଛନ୍ତି ଅସୁବିଧାର ସମ୍ମୁଖିନ ଏମିତି ରେ ବି ରାସ୍ତା ବି ଭଲ ନାହିଁ ରାସ୍ତା ଭଲ ନଥିବାରୁ ବସ ବି ଜାମ ରହୁଛି ବହୁତ ଲୋକ ହେଇଥିବାରୁ ବହୁତ ଲୋକ ହେଇଥିବାରୁ ଜାମ ବି ହଉଛି ଜାମ ହବାରୁ ଲୋକମାନେ ବହୁତ ହଇରାଣ ଅବସ୍ଥା ହଉଛନ୍ତି ସରକାର ଯେପରି ସଡ଼କ ଯୋଜନା ମୋ ବସ ଲକ୍ଷ୍ମୀ ଲକ୍ଷ୍ମୀ ବସ ଚାଲିଲାଣି ସବୁଆଡ଼େ ସବୁଆଡ଼େ ଯଦି ଆମ ଆଡ଼େ ସେପରି କିଛି ସୁବିଧା କରି ଯୋଗାଇ ଦିଅନ୍ତେ ତେବେ ବହୁତ ଭଲ ହୁଅନ୍ତା ଲୋକମାନେ ଯିବା ଆସିବାରେ ବହୁତ ସୁବିଧା ପାଆନ୍ତେ ସଡ଼କ ଯୋଜନା ସଡ଼କର ବି ସୁବିଧା କିଛି ନାହିଁ ସଡକର ବି କୌଣସି ସୁବିଧା ନାହିଁ ଯଦି ସଡ଼କ ବି ଚାଲିବାରେ ସଡ଼କ ମରାମତି ହେଇଯାଆନ୍ତା ତେବେ ବି ବସ ବି ଚାଲିବାରେ ସୁବିଧା ହେଇଯାନ୍ତା ଆଉ ଏତିକି